ଆମର ଘର ଭାରତର ଅର୍ଥନୀତି ବହୁତ୍ ବୃଦ୍ଧି ପାଇଲାନ ଆର୍ ବହୁତ ଉପର୍ କେ ଉଠ୍ଲାନ ଯେନ୍ତା କି ଆଗୁ ପଇସା ଆମେ ବେଙ୍କ୍କେ କାଢ଼ି ଦଉଥିଲା ବେଲେ ସେନ ଖାତା ଧରି ଯୋଉଁ ସେନ ପାସ୍ପାସ୍ବୁକ୍ ନୁଁ ଗୋଟେ ଫର୍ମ ଆଣି କରି ପୂରଣ କରି କରି ସେଟା ଠିଆ ହେଇ କରି ପଇସା ଆମେ କାଢ଼ି କରି ଆଣୁ ଯେନ୍ତା କି ଏହା ଦି ଆମକୁ ବ୍ୟାଙ୍କ୍ କେ ଯିବା କେ ନାଇ ପଡ଼ବାର୍ ଏ ଟି ଏମ୍ ଆମକୁ ଏଟିଏମ୍ର ପାକେ ଗଲେ ପଇସା କାଢ଼ି ପାରୁସୁଁ ଫୋନ୍ପେ ପଇସା ଆଣି ପାରୁଛୁ ଆରୁ ଶାଖା ବ୍ୟାଙ୍କ୍ମାନେ ବି ହେଲାନୁ ଯୋଠୁଁ ଗାଁନୁ ବୋଲେ ସେଠି ବି ଆମେ ବହୁତ ପ୍ରକାରର ସେଥି ସୁବଧା ଆମେ ପାଇ ପାରୁଛୁଁ ଆଉ କିନ୍ କେ ଯିବାର କେ ବି ନାଇ ଲାଗବା ଯେମିତି କି ଗୋଟେ ଗାଁ କେ ଆମେ ଚିଠି ପଠାବାର ଥିଲେ ସେଟା ଆଠ ଦିନ ପନ୍ଦର ଦିନ୍ ଲାଗି ଯାଏ ଏହା ଦେ ଫୋନ୍ର ମାଧ୍ୟମରେ ବହୁତ କିଛି ଆମେ ସେ ଫୋନ୍ଟି ଜାନି ପାରୁଛୁଁ କିଏ କିଏ ନ ଅଛି କାଁଣା କରୁଛି କେତେବେଲେ ଘରକେ ଆସିବା ଏ ସବୁ କିଛି ଆମେ ଜାଣି ପାରୁଛୁଁ ବୋଲେ ଆମର ଏହାର ଭାରତ୍ ଏତ୍କି ବୁଦ୍ଧି ପାଇଲାନୁଁ କି ଆଗୁ ସାଇକେଲ୍ ଥିଲା ଆଉ ଏହା ଦେ ଗାଡ଼ି ମଟର ହେଲାନୁଁ ଆଗୁ ଫୋନ୍ ନ ଥାଇଁ ଏହା ଦି ଫୋନ୍ ଫାନ୍ ବି ହେଲାନୁଁ ଆଉ ସବୁ କିଛି ସୁବିଧା ଆଦି ଆମର ଭାରତନୁଁ ମିଲ୍ଲାନୁଁ ଆଗୁ କାଲ ଆଉ କିଛି ନ ଥାଇ ଆମର କିଛି ସୁବିଧା ନେ ନ ଥାଇଁ ଏହାର ସବୁ ସୁବିଧା ଆମର ଲାଗି ଆମ ଭାରତନୁଁ ଆମେ ପାଇ ପାରିଲୁନୁଁ